ହଁ ପଶୁ ମାନଙ୍କ ଚରିବା ପାଇଁ ସବୁଜ ଘାସ ପଡ଼ିଆ ତ ଉପଲବ୍ଧ ଅଛି କିନ୍ତୁ ସବୁଜ ଘାସ ଉପଲବ୍ଧ ନାହିଁ କାରଣ ଆଜିର ଜଳ ବାୟୁ ଅତ୍ୟନ୍ତ ଖରାପ ହୋଇଯାଇଛି କଠିନ ପାଣିପାଗ ମଧ୍ୟ ଦେଖାଯାଉଛି ପାଣିପାଗର ଅବସ୍ଥା ତ କହିବାକୁ ଗଲେ ଆମର ପାଖାପାଖି ମାସେରୁ ଦେଢ଼ ମାସ ପାଗଗୁଡ଼ିକୁ ଘୁଞ୍ଚି ଘୁଞ୍ଚି ଚାଲିଚି ତ ପ୍ଲାଷ୍ଟିକ୍ର ବ୍ୟବହାର ମଧ୍ୟ ଚାରିଆଡ଼େ ବହୁତ ପ୍ଲାଷ୍ଟିକ୍ ସ୍ତର ଗୋଟେ ଆମର ମୃତିକା ସ୍ତର ତଳେ ପ୍ଲାଷ୍ଟିକ୍ର ସ୍ତର ଗୋଟେ ଆସିଗଲାଣି ଯାହା ଦ୍ଵାରା ଆମର ଏବେ ପାଣିର ମଧ୍ୟ ସଙ୍କଟ ପୂର୍ଣ୍ଣ ପରିସ୍ଥିତି ଦେଖାଯାଉଛି ଜଳର ଅଭାବ ଏହାର ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି ଇତ୍ୟାଦି ପରିବେଶର ପରିବର୍ତ୍ତନ କାରଣରୁ ମଧ୍ୟ ପଶୁମାନଙ୍କ ଉପରେ ବହୁତ ପ୍ରକାର ଖରାପ ପ୍ରଭାବ ପଡ଼ୁଛି ପଶୁମାନେ ଆଗରୁ ଯେଉଁଠିକି ଚରିବାକୁ ଯାଉଥିଲେ ଯେଉଁ ଗୋଚାରଣ ଭୂମିକୁ ଯାଉଥିଲେ ସେଠାରେ ସେମାନେ କୌଣସି ପ୍ରକାର ପାଣିର ସୁବିଧା ପାଇପାରୁଥିଲେ କୌଣସି ଖାଲ ହେଉ କୌଣସି ଜାଗା ହେଉ ଯୋଉଥିରେ ପାଣି ମଧ୍ୟ ଥାଏ କିନ୍ତୁ ଏବେ ପାଗ ପରିବର୍ତ୍ତନ ହେବା ଦ୍ଵାରା ସେଗୁଡ଼ିକ ମଧ୍ୟ ପରିବର୍ତ୍ତନ ହେଇଚାଲିଛି ଯାହାର ସିଧା ସଳଖ ପ୍ରଭାବ ପଶୁମାନଙ୍କ ଉପରେ ଏବେ ପଡ଼ିବାକୁ ଆରମ୍ଭ କରିଛି ଏହାକୁ ଦୃଷ୍ଟିଗୋଚର କରାଯାଉ ଏବଂ ଏହା ଉପରେ ପଦକ୍ଷେପ ଗ୍ରହଣ କରାଗଲେ ପଶୁମାନଙ୍କର ବହୁତ ମଙ୍ଗଳ ହେବ ପଶୁମାନଙ୍କ ମଙ୍ଗଳ ହେବା ସହିତ ଆମେମାନେ ମଧ୍ୟ ପଶୁମାନଙ୍କ ଠାରୁ ବହୁତ ବହୁତ ଲାଭାଦାୟୀ ଜିନିଷ ଯେଉଁ ପ୍ରାପ୍ତ କରୁଥିଲୁ ତାହାର ବୃଦ୍ଧି ହୋଇଚାଲିବ